ହଁ ବର୍ଷା ହେଲେ ଓଡ଼ିଶାରେ ବର୍ଷା ହେଲେ ଡାଇରିଆ ହେସି ତା' ପରେ ଦିହି ପାଏନ୍ ଖରାପ୍ ହେସି ତା' ପରେ ସେଥିର୍ ଲାଗି ମାନେ ହସ୍ପିଟାଲ୍ ଯିବାକେ ପଡ଼୍ସି ଆଉ ସେଟା ମେଡିସିନ୍ ପତର୍ ଖାଏବାକେ ପଡ଼୍ସି ଆଉ ଭାଇରାଲ୍ ଇନ୍ଫେକ୍ସନ୍ ହେଲେ ବି ଜର୍ ହେସି ସେଥିର୍ ଲାଗି ମେଡିସିନ୍ ଖାଏବାର୍ ଲାଗି ଆଣ୍ଟିବାୟୋଟିକ୍ ପଡ଼୍ସି ଆଉ ଝାଡ଼ା ହେଲେ ବି ତ ଖାଏବା ଲାଗି ପଡ଼୍ସି ମେଡିସିନ୍ ଆଉ ସେଟା ବର୍ଷା ହେଲେ ଥଣ୍ଡା ହେସି ଭାଇରାଲ୍ ଇନ୍ଫେକ୍ସ୍ନ ହେସି ସେଥିର୍ ଲାଗି ବି ଡାଇରିଆ ହେଇଯାଏସି ବେଶିଦିନ୍ ଜର୍ ହେଲେ ଟାଇଫଏଡ୍ ହେସି କଲେରା ହେଇଯାଏସି ଆଉ ସେଥିର୍ଲାଗି ଡାକ୍ତରଖାନା ଗଲେ ସେଟା ସବୁ ଜଣାପଡ଼୍ସି ସେଥିର୍ଲାଗି ମେଡିସିନ୍ ପତର୍ ଦେସନ୍ ଆଉ ସେଟା ଖାଏସନ୍ ଆଉ ତା' ପରେ ସେଥିରେ ବି ସଙ୍କେତ୍ ଦେସି ବର୍ଷାରେ ଭିଜାଭିଜି କଲେ ଜ୍ଵର୍ ଜୁରା ହେଇଯାଏସି ଆଉ ଜ୍ଵର୍ ଜୁରା ହେସି ତା' ପରେ ଥଣ୍ଡା ଖାଁସି ହେସି ସେନୁ ଜଣା ପଡ଼୍ସି ହସ୍ପିଟାଲ୍ ଗଲେ ଯେ ଜ୍ଵର୍ ଜୁରା ହଉଛେ ବୋଲିକରି ଆଉ ସେନୁ ଡକ୍ଟର୍ ଗଲେ ମେଡିସିନ୍ ପତର୍ ଦେସି ଖାଏସି ଖାଇବା ଲାଗି ପଡ଼୍ସି ଆଉ ଖାଏସନ୍